ଆମେ କୌଣସି ଦେଶକୁ ଗଲେ ଆମେ ଆମ ନିଜ ପରିଚିତ ଲୋକଙ୍କୁ ଦେଖିଲେ ଆମେ ବହୁତ ଖୁସି ହେଇଥାଉ କ'ଣ ପାଇଁ ନା ଆମ ମାତୃଭାଷା ଓଡ଼ିଆ ଓଡ଼ିଶାରୁ ଆମେ ଯାଇଛୁ ନା ସେଥିପାଇଁ ଆମର ଲୋକଙ୍କୁ ଦେଖିଲେ ଆମେ ବହୁତ ଖୁସି ହେଇଥାଉ ଆମେ ଭାବନାକୁ ବହୁତ ଭଲସେ ପ୍ରକାଶ କରିଥାଉ ଆମ ପରିଚୟ ଦେଇ ଆମେ ବହୁତ ଖୁସି ଅନୁଭବ କରୁ ଏବଂ ଆମ ମାତୃଭାଷା ଓଡ଼ିଆ ଓଡ଼ିଆରେ ଆମେ ଯାହା ବି କହିଲେ ଆପଣ ସିଏ ବୁଝିପାରିବେ ଏବଂ ମୁଁ ବି ବହୁତ ଗର୍ବିତ ଅନୁଭବ କରିବି ସେଥିପାଇଁ ସେ ବହୁ ସିଏ ଆମକୁ ତାଙ୍କ ଭାବନା ଭଲ ଭାବରେ ପ୍ରକାଶ କରିପାରିବେ ଏବଂ ମୁଁ ବି ମୋ ଭାବନାକୁ ବହୁତ ଭଲରେ ପ୍ରକାଶ କରିପାରିବି ମୁଁ ଆମ ନିଜ ଭାଷା ମାତୃଭାଷାକୁ ନେଇ ମୁଁ ବହୁତ ଗର୍ବିତ ଅନୁଭବ କରେ କ'ଣ ପାଇଁ ନା ଆମ ଆମ ମାତୃଭାଷା ଆମେ ମାତୃଭାଷାରେ ଅନ୍ୟ ଦେଶକୁ ଗଲେ ଆମେ ଆମ ମାତୃଭାଷାକୁ ପରିଚାଳିତ କରିଥାଉ କ'ଣ ପାଇଁ ନା ଆମର ଭାଷାର ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି ଆଉ ଭାଷାରେ ବହୁତ ଏବେ ବି ଅଛି